ହଁ ହେଲୋ ସାଙ୍ଗ ଏଇ ତୋ ସାଙ୍ଗଟା ରହିକି ବାଙ୍ଗାଲୋରରେ ଆସିଛି ଆଉ ଆଉ କାଳେ କେଉଠି ଗୋଟେ ଦେଇଛୁ କ'ଣ ଜଳଖିଆ ଦୋକାନ ଆଉ ତୋ ଦୋକାନ ଏଇଠୁ କେତେ ବାଟ ହେବ ପାଖାପାଖି ହେବ ନା ଅଧ କିଲୋମିଟର ଖଣ୍ଡେ ଏଇ ଛକ ପାଖାପାଖି ଅଛି ହେଇ ଅଛି ମୁଁ ଠିଆ ହୋଇଛି ଆଚ୍ଛା ଆଉ କ'ଣ ସବୁ ତୋ ହାଲଚାଲ ଆଉ କ'ଣ କ'ଣ ଆଜି ତିଆରି କରିଛୁ କହ କ'ଣ କ'ଣ ଚାଲିଛି ନା ତୋ ଦୋକାନ ଭଲ ଚାଲିଛି ନା ଆଉ ତୋ ଦୋକାନ ସୁବିଧା ବୋଲି ମୁଁ ତୋ ଦୋକାନ ପାଖକୁ ଆସିଲି ମୁଁ ତ ଅନ୍ୟ କୋଉଠୁ ନେଇଯାଇଥାନ୍ତି ଭଲ ହୋଇଥାନ୍ତା ତୋର ଏତେ ରେଟ୍ ରାଟ୍ କ'ଣ କହୁଛୁ ଆଉ ସେ ଛକରେ ଛକରେ ଶଙ୍କରା ଦୋକାନ ଖୋଲିଛି ନା ଆଚ୍ଛା ଆଚ୍ଛା ଆ ତା ଦୋକାନ ତ ସେଇ ବୁଝୁଛନ୍ତି ତା ଦୋକାନରେ ତ ଆଠୁ ଭଲ ମିଳୁଛି ଆଉ ତୋ ଦୋକାନ ସେମିତି କ'ଣ ରେଟରେ ଆଡ଼େ କରୁଛୁ ଏତେ ବରା ପକୁଡ଼ି ବରା ପିଆଜି ଆଳୁଚପ୍ ଭଲ ସୁବିଧାରେ ଦିଅନ୍ତୁ ଲୋକଙ୍କୁ ଖାଇବା ପାଇଁ ତୋର ଭଲ ଚାଲନ୍ତା ବେପାରଟା ଆଚ୍ଛା ଆଚ୍ଛା ମୁଁ ଯାଉଛି ତାହେଲେ ତୁ ପେକିଂ କରେ ଜିନିଷ ହେଲୋ ଆଉ ଆଉ ତୋର ଘର ଖବର ସବୁ ଭଲ ନା ତୋ ଘର ଖବର ସବୁ ଭଲ ନା ଆଚ୍ଛା ଆଉ ପହଞ୍ଚିବ ତୁ ଦୋକାନ ପାଖରେ ପହଞ୍ଚି ପାରିବନି ଚାଲେ ମୋ ସାଙ୍ଗରେ ବାଙ୍ଗାଲୋର୍ ବୁଲି ଆସିବୁ ନହେଲେ ହଁ ବା ସେଇ ବା ସେଇଥିପାଇଁ କହୁଛି ଯଦି ଚାକିରି କରିବି ଅଳ୍ପ ପଇସାରେ ପେଟ ପୋଷିବି ପଛେ ବେପାର କଲା ମାନେ ଲସ୍ ହଁ ଆଉ ପଳେଇବି ମୋ ସାଙ୍ଗରେ ମୁଁ ବୁଝାବୁଝି କରେ ହଁ ହଁ ପା ଆ ସେ ମୁଁ ବୁଝା ବୁଝି କରେ ପଳେଇବକୁ ଯାଇକି ସିଆଡ଼େ ରହିବୁ ଆହୁରି ହଁ ହଉ ମୁଁ ତ ପାଖରେ ହୋଇଗଲିଣି ହଉ ତାହେଲେ ହଁ ହଁ ହଉ ହଉ ତୁ ମୋବାଇଲ ହଉ ହଉ ହଉ ହଁ ହଁ ହଁ ମୁଁ ଯାଇଁ ପହଞ୍ଚି ତୋ ଦୋକାନ ପାଖରେ ହଉ